ମୋର ପ୍ରିୟ ଟିଭି ସୋ ହେଉଛି କ୍ରିକେଟ ମୁଁ ଗତକାଲି ଏକ କ୍ରିକେଟ ମ୍ୟାଚ ଦେଖିଥିଲି ସେଥିରେ ମୁମ୍ବାଇ ଏବଂ ଗୁଜୁରାଟର ମ୍ୟାଚ ଥିଲା ଏହା ଏକ ଆଇପିଏଲର ମ୍ୟାଚ ଥିଲା ଫାଷ୍ଟ ଟଚ ମୁମ୍ବାଇ ଜିତି ଫାଷ୍ଟ ବୋଲିଂ କରିବାର ନିୟମ ନେଇଥିଲା ଏବଂ ବ୍ୟାଟିଂ କରିଥିଲା ଗୁଜୁରାଟ ଗୁଜୁରାତ ଷ୍ଟାଟିଙ୍ଗରେ ଦୁଇ ଜଣ ଆସି ସେମାନେ ଫାଷ୍ଟ ପାର୍ଟନରସିପରେ ଶହେ ରନ ପିଟିଥିଲେ ସେଥିରୁ ଜଣେ ସତୁରି ବାଡ଼େଇଥିଲା ଆଉ ଜଣେ ତିରିଶରେ ଆଉଟ ହୋଇଥିଲା ଆଉ ଜଣେ ଫାଷ୍ଟ ଆଉ ଜଣେ ବ୍ୟାଟିଂ ବେଟ୍ସମ୍ୟାନ୍ ଆସିଥିଲା ଏବଂ ସ୍କୋର ବୋର୍ଡ଼ ଯାଇକି ଦୁଇଶହ ତିରିଶ ପହଞ୍ଚିଥିଲା ଦୁଇଶହ ତିରିଶ ଫାଷ୍ଟ ଯିଏ ବ୍ୟାଟିଂ କରିଥିଲା ସିଏ ଶହେ ତିରିଶ ପିଟିଥିଲା ତାପରେ ବ୍ୟାଟିଂ କରିବା ପାଇଁ ଆସିଥିଲେ ମୁମ୍ବାଇ ମୁମ୍ବାଇର ବ୍ୟାଟିଂ ଫାଷ୍ଟ ଓଭରରେ ଗୋଟିଏ ଉଇକେଟ ଯାଇଥିଲା ସାତ ରନରେ ସେକେଣ୍ଡ ଓଭରରେ ଯାଇଥିଲା ଦୁଇଟା ଉଇକେଟ ରନ ହୋଇଥିଲା ତିରିଶ ତା'ପରେ ରନ ଯାଇକି ଦଶ ଓଭରରେ ହୋଇଥିଲା ଶହେ ପଚାଶ ସେଥିରେ ଉଇକେଟ ଯାଇଥିଲା ପାଞ୍ଚୋଟି କୋଡ଼ିଏ ଓଭରରୁ ଟୋଟାଲ ମ୍ୟାଚ ଥିଲା କୋଡ଼ିଏ ଓଭର ପର୍ଯ୍ୟନ୍ତ ମୁମ୍ବାଇ ଅଲଆଉଟ ହୋଇଯାଇଥିଲା ମୁମ୍ବାଇର ଶହେ ସତୁରି ରନ ପରେ ସମସ୍ତ ଉଇକେଟ ହରାଇ ଦେଇଥିଲା